ଆମେମାନେ ଗେମ୍ ଖେଳିଲେ ବହୁତ ଲାଭ ହୋଇଥାଏ ଆମେ କାରଣ ଏବେ ନୂଆ ନୂଆ ଗେମ୍ ବାହାରିଛି ପବ୍ଜି ଫ୍ରି ଫାୟାର ଜୁମ୍ବୋ ଏଇସବୁ ଆପ୍ସ ଡାଉନଲୋଡ଼୍ କରି ଆମେ ଖେଲିଲେ ବହୁତ ପଇସା ପାଉଥାଉ ସାଧାରଣ ଯେମିତି ଗୋଟିଏ ଆପ୍ସ ଗେମ୍ ଆପକୁ ଡାଉନଲୋଡ଼ କରିଥିଲେ ବହୁତ ପଇସା ପାଉତ ଯେମିତି ଗେମ୍ ଆମେ ଖେଲିଲେ ବି ପଇସା ପାତ ଯେମିତି ଜୁମ ଜୁମ୍ୱୋରେ ଆମେ ବହୁତ ଗେମ୍ ଲୁଡ଼ୁ ଖେଳିଲେ ଖେଳିଲେ ଏହିସବୁ ଖେଳିଲେ ସବୁ ଯେମିତି ପଇସା ପାଉଥାଉ ସେମିତି ହେଲେ ସେମିତି ଆମେ ଆପ୍ସରେ ଡାଉନଲୋଡ଼ କରି ଆମେ ଗେମ୍ ଖେଳିଲେ ବହୁତ ପଇସା ପାଉଥାଉ କାରଣ ଗେମ୍ ଖେଳିଲେ ଗୋଟେ ନିଶା ସେଇ ଗେମ୍ ବେଶି ଖେଲିବା ଉଚିତ ନୁହେଁ ଖେଲିବା ଲିମିଟରେ ଗୋଟେ ଖେଲିବା ଖେଲିଲେ ଆମେ ପଇସା ବି ମିଲିଥାଏ ଆମ ଏଣ୍ଟରଟେନମେଣ୍ଟ ବି ହୋଇଥାଏ କାରଣ ସେଥିପାଇଁ ଗେମ୍ ଗୋଟିଏ ଭଲ ଜିନିଷ ଗେମ୍ ଖେଲିକରି ଆମେ ପଇସା ସବୁ ସବୁକିଛି କରି କରିପାରିବା ବୁଝିଲ